ମୁଁ ଚାଷି ଜମିରେ କାମ କରିବା ସମୟରେ ମାନେ ମୋବାଇଲଦ୍ୱାରା ଗୀତ ବଜେଇକି ଶୁଣିବା କି ମାନେ ହଳ ସମୟରେ ଏମିତି ପକେଟରେ ମୋବାଇଲ ରଖି ଇଅର କର୍ଡ଼ ମାଧ୍ୟମରେ ବି ଏହି ଗୀତ ଶୁଣିବା ଆଉ ଘରେ ମଧ୍ୟ କାମ କରିବା ସମୟରେ ଏମିତି ମୋବାଇଲ ରେ ଇଅର କର୍ଡ଼ ମାଧ୍ୟମରେ ଗୀତ ଶୁଣିବା ଭଲ ଲାଗେ ଏହି ଭଳି ଆମର ସବୁ ଚାଷ ଜମି ଆଉ ଏ ଘର ଭିତରେ କାମ କରିବା ସମୟରେ ଆମେ ଏହି ଭଳି ମନୋରଞ୍ଜନ ନିଜକୁ କରିଥାଉ ମୋବାଇଲ ମାଧ୍ୟମରେ